ଆମ ଅଞ୍ଚଳରେ ଅନ୍ଧବିଶ୍ୱାସ ଉପରେ ପ୍ରଭାବ ରହିଛି ଆଉ ଅନ୍ଧବିଶ୍ୱାସକୁ ଲୋକମାନେ ଦୃଢ଼ ଭାବରେ ମଧ୍ୟ ବିଶ୍ୱାସ କରୁଛନ୍ତି ଯେମିତି ଆମେ ଯଦି କହିବାକୁ ଯିବା ତ ଗୋଟେ ମାଆ ଯଦି ଗର୍ଭବତୀ ଅଛି ଗର୍ଭବତୀ ମାଆ ମାନଙ୍କୁ ଅଣ୍ଡା ଦିଆ ହଉନାହିଁ କାହିଁକିନା ଗର୍ଭରେ ଯେଉଁ ଛୁଆ ଅଛି ଆଉ ସେ ଛୁଆ ଯଦି ଜନ୍ମ ହବ ସେ କଥା କହିପାରେ ନାହିଁ ବୋଲି ଏମିତି ଗୁଡ଼ାଏ ସବୁ ରହିଛି ଆଉ ଗୋଟେ ଯିଏ ଆମେ ଯଦି ଦେଖିବା ତ କନ୍ଧମୂଳକୁ ନେଇକରି ମଧ୍ୟ ଅନ୍ଧବିଶ୍ୱାସ ରହିଛି ଯେ ଯଦି କନ୍ଦମୂଳ ଯଦି ଗୋଟେ ମାଆ ଯଦି ଖାଇବ ସେ ତାର ଚୋପା ଯଦି ସେ ଛଡ଼େଇ ଯଦି ଖାଉଛି ତ ଛୁଆ ଜନ୍ମ ହେଲା ପରେ ତାର ହାତ ଗୋଡ଼ର ଯେତିକି ସ୍କିନ୍ ଅଛି ସେଇଟା ସବୁ ବାହାରି ପଡ଼ିବ ବୋଲି ତାଙ୍କର ଗୋଟେ ଅନ୍ଧବିଶ୍ୱାସ ରହିଛି ଏମିତି ଗୁଡ଼ାଏ ସବୁ ଅଣ୍ଡା ଦିଅନ୍ତି ନାହିଁ କନ୍ଦମୂଳ ଦିଅନ୍ତି ନାହିଁ ନଡ଼ିଆ ଚିନାବାଦାମ ଏସବୁ ଦେଲେ ତାଙ୍କର ବିଭିନ୍ନ ପ୍ରକାର ଛୁଆର କ୍ଷତି ହେବ ବୋଲି ସେମାନେ ଭାବନ୍ତି ଆଉ ଖାଦ୍ୟକୁ ନେଇକରି ବହୁତ କଟକଣା ମଧ୍ୟ ଆମ ଅଞ୍ଚଳରେ ରହିଛି ଆଉ ଯଦି ମା ଗୋଟେ ଡେଲିଭେରି ହେଲା ତ ତାକୁ ଆମେ ବାରମ୍ବାର ଖାଦ୍ୟ ଦେବା କଥା କିନ୍ତୁ ଆମ ଅଞ୍ଚଳରେ ଏହା ମଧ୍ୟ ଗୋଟେ ବହୁତ ବଡ଼ ଗୋଟେ ଅନ୍ଧବିଶ୍ୱାସ ଅଛି ଯେ ଯେ ଥରେ ହିଁ ମାତ୍ର ସେମାନେ ଖାଇବାକୁ ଦିଅନ୍ତି ଯେ ଥରେ ଯଦି ମାଆ ଯଦି ଖାଦ୍ୟ ଖାଇବ ତ ଛୁଆ ସୁସ୍ଥ ରହିବ ମାଆ ସୁସ୍ଥ ରହିବ ବୋଲି କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ୍ ଯେ ଏଇ ଅନ୍ଧବିଶ୍ୱାସ ନ ରହିବା ଦରକାର